ହଁ କୁହ ଲକ୍ଷ୍ମୀଧର କହୁଛ ହଁ ଆମର ଏ ବର୍ଷ କ'ଣ କଲୁ ପ୍ରଥମ ଦିନ ନେଇକି କିଛିଗୁଡ଼ିଏ ଖତ ନେଇକି ଜମିରେ ଥୋଇଲୁ ତା'ପରେ ଲଙ୍ଗଳ ହଳ ଗଲା ସବୁ ଚିତ୍ର କରି ବୁଝିଲକି ଠାକୁରଙ୍କର ମାଆ ଲକ୍ଷ୍ମୀଙ୍କର ଗୋଟିଏ ମୂର୍ତ୍ତି ବସାଇଲୁ ମୂର୍ତ୍ତି ବସେଇବା ପରେ ମାଆଙ୍କୁ କଦଳୀ ନଡ଼ିଆ ସେଓ କମଳା ବହୁତ କିଛି ଯାହା ପ୍ରତିବର୍ଷ ନେଇ ମାଆ ଲକ୍ଷ୍ମୀଙ୍କୁ ପୂଜା କଲି ପୂଜା କରିସାରିବା ପରେ ନଡ଼ିଆଟି ବାଡ଼େଇ ଧାନକୁ ବୁଣିଲି ବୁଣିବା ଭିତରେ ଜମି ପ୍ରାୟ ମାଣେ ଖଣ୍ଡେ ବୁଣି ଦେଇଛି ମାଣେ ଖଣ୍ଡେ ବୁଣିବା ଭିତରେ ଆଗରୁ ଚାଷବାସ କରି ସାରିଥିଲି ତା'ଭିତରେ ଭଲ ଭଗବାନଙ୍କ ଆଶୀର୍ବାଦରୁ ଏ ବର୍ଷ ଭଲ ହେବାର ଲକ୍ଷ୍ୟ ଅଛି ଆଉ ତୁମପଟେ କେମିତି କ'ଣ ଚାଲିଛି ଆମର ଏହିପ୍ରକାର ନିୟମାବଳୀ ଅଛି ଇଏ ଚାଲୁଛି ତୁମର ସେ ପଟରେ କ'ଣ କର କେମିତି

ଆରେ ରଜରେ ତ ହେଲା ପର୍ବ ରଜରେ ମାଆ ବସୁମତୀ ସ୍ନାନ କରନ୍ତି ମାନେ ମାଆ ଋତୁସ୍ରାବ ହୁଅନ୍ତି ସେହିଦିନ ମାନେ ଛୋଟ ଛୁଆମାନେ କ'ଣ କରନ୍ତି ମାନେ ଦୋଳି କରିକି ଏହି ରଜ ଚାରିଦିନ ଯାକ ପାଳନ କରନ୍ତି ପାଳନ କରିବା ଦ୍ୱାରା ତାଙ୍କ ମନରେ ଗୋଟିଏ ଉତ୍କଣ୍ଠା ଆସେ ବା ଖୁସି ଆସେ ଆମ ଗାଁରେ ପଡ଼ିଆରେ କିନି ବହୁତ ପୁରା ପୁରା କୋଡ଼ିଏଟା କି ପଚିଶଟା ଖଣ୍ଡ ହେବ ଦୋଳି ହୋଇଛି ବୁଝିଲୁ ସେ ଭିତରେ ବହୁତ ଝିଅ ପିଲାମାନେ ରଙ୍ଗ ବିରଙ୍ଗର ଶାଢୀମାନେ ଲୁଗାପଟା କିଏ ପିନ୍ଧିଛି କିଏ ପ୍ୟାଣ୍ଟ ସାର୍ଟ ପିନ୍ଧିଛି ସେମାନେ ଦୋଳି ଖେଳ ହୁଏ ଖୁବ ଖାଇ ପିଇ ମସ୍ତି କରନ୍ତି ଆଉ ତୁମର ସେପଟେ ରଜରେ କେମିତି କ'ଣ ଚାଷବାସ କର ହଁ ଚାଲିଛି ଆମର ଏଇଠି ସେ ରାମଦୋଳି ଆଉ ଯେଉଁ ଦୋଳି ବିଭିନ୍ନପ୍ରକାର ଦୋଳି କରିକି ପିଲାମାନେ ଖେଳୁଛନ୍ତି ପିଠାପଣା ମଧ୍ୟ ଘରେ ହେଉଛି ରଜକୁ ସବୁ ନୂଆବସ୍ତ୍ର ପିନ୍ଧିଛନ୍ତି ଘର ଏମିତି ମାନେ ଯେଉଁ ବୁଢ଼ାବୁଢ଼ୀମାନେ ସେମାନେ ମଧ୍ୟ ଏ ଦୋଳିରେ ଭାରି ଖୁସି ହୋଇ ସେ ମଧ୍ୟ ବୁଲିବାକୁ ଯାଉଛନ୍ତି

ରଜରେ ତୁମ ସେପଟରେ କେମିତି ଚାଷବାସ ଆଉ କ'ଣ କେଉଁ ପର୍ଯ୍ୟନ୍ତ ଗଲାଣି